ମୁଁ ଛୋଟରୁ ବଡ଼ ହେଲିଣି ସବୁବେଳେ ମୋ ବାପା ଘରକୁ ମାଛ ଆଣିଲେ ମୋ ମାଆ ସେହି ମାଛକୁ ସୋରିଷ ଦେଇ ରୋଷେଇ କରିକି ଖାଇବାକୁ ଦିଅନ୍ତି ସୋରିଷ ଦିଆ ମାଛ ବେସର ଏତେ ବଢ଼ିଆ ସୁଆଦିଆ ଯେ ଆମ ଘରର ସମସ୍ତ ଲୋକଙ୍କର ସେଇଟା ପସନ୍ଦ ହୋଇଗଲାଣି ଏବଂ ମୋ ମାଆ ସାହି ପଡ଼ିଶା ଲୋକଙ୍କୁ ଏହି ସୋରିଷ ଦିଆ ମାଛର ରୋଷେଇ ଖାଇବାକୁ ଦେଇ ସାାହି ପଡ଼ିଶା ଲୋକଙ୍କୁ ତାହା ବହୁତ ପସନ୍ଦ ଆସିଲା ଏବଂ ମୋ ମାଆଙ୍କୁ ସେଇଟା ପଚାରିଲି ଯେ ତୁ ଏ ରୋଷେଇ ସୋରିଷ ଦିଆ ମାଛ ବେସର କେଉଁଠୁ ଶିଖିଲୁ ମୋ ମାଆ କହିଲା ଏ ରେସିପିଟା ମୁଁ ମୋ ମାଆ ଠାରୁ ମାନେ ତୋ ଆଈଠାରୁ ଶିଖିଚି ମୋ ମାଆକୁ କହିଲି ତୁ ଏ ସୋରିଷ ଦିଆ ମାଛ ବେସର ରୋଷେଇଟା ମୋତେ ଶିଖେଇଦେ ସେ କହିଲା ହଉ ଠିକ୍ ଅଛି ଶୁଣୁ ସୋରିଷ ଦିଆ ମାଛ ବେସରରେ ଜିରା ସୋରିଷ ରସୁଣ ଶୁଖିଲା ଲଙ୍କା ଏତିକି ବାଟିବୁ ଏବଂ ପିଆଜ ପଞ୍ଚ ଫୁଟଣ ଦେଇକି ତାକୁ ମାଛ ଭାଜିକି ତାକୁ ତରକାରୀ କରିବୁ